ଘରେ ବଗିଚା ରକ୍ଷଣାବେକ୍ଷଣ କରିବା ପାଇଁ ତ କେବେ ଶସ୍ତାରେ ତ ହୁଏନାହିଁ ବ୍ୟୟ କରିବାକୁ ହିଁ ପଡ଼େ ଶସ୍ତାରେ କେବେ କେଉଁ ଜିନିଷ ହେଲାଣି କି ମାନେ ମୁଁ ମୂଲିଆ ଲଗାଇକି ହିଁ କରିବାକୁ ପଡ଼େ ନିଜେ ନକରିପାରିଲେ ତ ମୂଲିଆକୁ ଲଗାଇବାକୁ ପଡ଼ିଲେ ତା'ହେଲେ ତାଙ୍କୁ କ'ଣ ଟଙ୍କା ଦେବାକୁ ପଡ଼େନାହିଁ ଯେମିତି ହେଲେ ଟଙ୍କା ଦେବାକୁ ପଡ଼େ ତ ଶସ୍ତା କେମିତି ହେଲା ତ ବ୍ୟୟ ବହୁଳ ନହେଲେ ହିଁ କିଛି କାମ ହେବନାହିଁ ତ ବ୍ୟୟ ବହୁଳ ହିଁ କରିବାକୁ ହିଁ ପଡ଼ିବ ଟଙ୍କା ଦେଇକି ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ ନହେଲେ ଗଛଗୁଡ଼ିକ ନଷ୍ଟ ହେଇଯିବ ଗଛ ସୁନ୍ଦର ହେବନାହିଁ ଗଛଗୁଡ଼ିକ ମରିଯିବେ ଆଉ ଗଛର ଦାୟିତ୍ଵ ନନେଲେ ପାଣି ନଦେଲେ ଦୁଇ ବେଳା ଗଛ ମରିଯିବେ କୋଷାକୋଡ଼ା ନକଲେ ଗଛର ଯତ୍ନ ନନେଲେ ଗଛଗୁଡ଼ିକ ହୃଷ୍ଟପୁଷ୍ଟ ହେବେନାହିଁ ତ ଗଛକୁ ଯେମିତି ହେଲେ ସୁସ୍ଥ ରଖିବାକୁ ପଡ଼ିବ ସିଏ ଭଲ ଫଳ ଦେବ ବା ଫୁଲ ଫୁଟିକି ଫଳ ହେବ ତ ଗଛକୁ ରକ୍ଷଣାବେକ୍ଷଣ ରଖିବାକୁ ହେଲେ ଯେମିତି ହେଲେ ବ୍ୟୟ କରିବାକୁ ହିଁ ପଡ଼ିବ